ଆଜିକାଲି ଆମ ପରିବହନ ଗତିଶୀଳତାରେ ବହୁତ ସାହାଯ୍ୟ କରେ ଯେମିତିକି ମୋଟର ବାଇକ୍ ରିକ୍ସା ସାଇକେଲ୍ ଏସବୁ ନଥିଲେ ଜଣେ ଲୋକ ଦୈନନ୍ଦିନ ଜୀବନରେ ଗୋଟେ ଲୋକ ଏଇଠାରୁ ସେଇଠି ଯାଇପାରେନି ମୋଟରସାଇକେଲ୍ ବହୁତ ଲାଭକାରକ ଯେମିତି ଏବେ ଆମ କୋରୋନା ଟାଇମ୍ରେ ବି ବସ୍ ଗାଡ଼ି ବଡ଼ ବଡ଼ ମାନେ ଚାରିଚକିଆ କିଛି ଚାଲୁନଥିଲା ସେମିତି ମୋଟରସାଇକେଲ୍ କିଣିବାକୁ ସମସ୍ତେ ବାଧ୍ୟ ହେଇଥିଲେ କାହିଁକିନା ମଟର ସାଇକେଲ୍ ସହଜରେ ଇଆଡୁ ସିଆଡ଼େ ଗତି ସହଜରେ ଗତିଶୀଳତା ହଉଥିଲା ତ ଆଉ ବହୁତ କମ ସମୟରେ ବି ସେଇଟା ଆମେ ପହଞ୍ଚିଯାଉ ଆଉ ରିକ୍ସା ଏ ଖରା ଦିନରେ ରିକ୍ସା ବି ବହୁତ ଉପକାରକ ଆଉ ସାଇକେଲ୍ ଯା ପାଖରେ ପଇସାପତ୍ର ବି ନଥିବ ତ ତାଙ୍କେ ସାଇକେଲ୍ ସାହାଯ୍ୟରେ ଇଆଡ଼ୁ ସିଆଡ଼େ ଗତି ହେଇପାରିବେ ଆଉ ବହୁତ କମ ସମୟରେ ପହଞ୍ଚିପାରିବେ